ଆମେ କୃଷକ ଆଉ ପଶୁପାଳନ ଆମର ଗୋଟିଏ ଅନନ୍ୟ ସେବା ପଶୁପାଳନ କହିଲେ ଆମେ ଛେଳି ମେଣ୍ଢା କୁକୁଡ଼ା ଆଦି ପାଳନ କରୁ ଏବଂ ସେହି ଛେଳି ମେଣ୍ଢା ପଶୁମାନଙ୍କୁ ରହିବା ପାଇଁ ଦୁଇ ତିନି ଜାଗାରେ ତାଙ୍କର ବ୍ୟବସ୍ଥା ରୁହେ ଗାଈରେ ତ ଛେଳି ଯାଇପାରିବେନି ତା ପାଇଁ ଗୁହାଳର ବ୍ୟବସ୍ଥା କରାଯାଇଛି ଛେଳି ପାଇଁ ଛେଳି ଗୁହାଳ ଆଉ କୁକୁଡ଼ା ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯାଇଥାଏ ଯାହା ଫଳରେ ଆମେ ସେ ସେମାନଙ୍କୁ ସ୍ନେହ ଶ୍ରଦ୍ଧା ସହିତ ଯେତେ ରୋଗ ଫୋଗ ସବୁ ଏସବୁ ନିବାରଣ କରି ଆମେ ସେମାନଙ୍କୁ ଭଲ ଭାବରେ ରଖିଲେ ସେମାନଙ୍କଠାରୁ ଆମେ ବହୁତ ଆୟ ପାଇଥାଉ ଗାଈରୁ ଦୁଧ ହୁଏ ଛେଳିରୁ ଆମେ ଛେଳି ମାଂସ ହିସାବରେ ବିକ୍ରି ବି ହୁଏ ଆଉ ସବୁ କୁକୁଡ଼ା ବି ଆମ ଅଞ୍ଚଳରେ ବହୁତ ପାଳିତ ହୁଏ ଆଉ କୁକୁଡ଼ାରେ ମଧ୍ୟ ବହୁତ ଲାଭବାନ ହୁଏ ଯାହା ଫଳରେ ଆମେ ସମସ୍ତେ ସେଥିରେ ବହୁତ ଆୟ ପାଇଥାଉ କୃଷି କ୍ଷେତ୍ରରେ ସେମାନଙ୍କର ମଳମୂତ୍ରରେ ଆମର ମାନେ ଗୋବର ଖତ କମ୍ପୋଷ୍ଟ୍ ଇତ୍ୟାଦି ବ୍ୟବହୃତ ହୁଏ ଯାହା ଫଳରେ ଆମର ଚାଷ ଜମି ମଧ୍ୟ ହସି ଉଠେ ତେଣୁ ଏହିସବୁ ଜିନିଷ ଆମେ ବହୁତ ଖୁସିରେ ପାଳନ କରୁ